ହଁ ଆଜ୍ଞା ମୁଁ ମୋ ନିଜ ଜୀବନ୍ରେ ବହୁତ୍ଯାକ ପୁସ୍ତକ ପଢ଼ିଛେଁ ଯେମିତିକି ଆପଣ୍ ଜାଣି ପାରୁଥିବେ ଫକୀର୍ ମୋହନଙ୍କର୍ ହେଲା ସେ ଛଅ ମାଣ ଆଠ ଗୁଣ୍ଠ ଆଉ ଆମର୍ ମାନେ ବହୁତ୍ ଗୁଡ଼େ ସାଂସ୍କୃତିକ ପୁସ୍ତକଯାକ ପଢ଼ିଛି ଆତ୍ମଜୀବନି ଲେଖା ପଢ଼ିଛି ଯେମିତିକି ଆମ ଗୋପବନ୍ଧୁ ତା'ପରେ ଆମର ଇ ହେଟା ଆମର ମହାତ୍ମାଗାନ୍ଧୀ ତା'ପରେ ବୀର ସୁରେନ୍ଦ୍ର ସାଏ କଳାହାଣ୍ଡିର ବୀର ମାଟିର ପୁଅ ହେଉଛି ରେଣ୍ଡୋ ମାଝୀ ଏମିତି ବହୁତ୍ ପୁସ୍ତକ ପଢ଼ିଛି ହେଲେ ମୋତେ ଯୋଉଟା ନି'କେଁ ସବକର୍ ଠାନୁ ବେଶୀ ପ୍ରଭାବିତ୍ କରିଥିଲା ସେ'ଟା ହେଉଛେ ବିବେକାନନ୍ଦର ଆତ୍ମଜୀବନୀ କାଁ'ଯେ କେ ସାର୍ ସେ ନିକେ ନିଜର୍ ଉପ୍ରେ ନି'କେଁ ସେଲ୍ଫ୍ କନ୍ସେନ୍ଟ୍ରେସନ୍ ଯେନ୍ଟା ଆପଣ୍ କହେସନ୍ ନିଜର୍ ଉପ୍ରେ ଯେନ୍ଟା ବେଲେ ଭର୍ସା ରଖବାର୍ଟା ଆଉ ସେ ଯେନ୍ତି ନାଇ କାଏଁ ଆଜୀବନ ନାଇ କାଏଁ କାଏଁ ବଲ୍ସନ୍ ଯେ ଆଜୀବନ ସେ ଯେନ୍ଟାକେ ନାଇ କାଏଁ ବାଲ୍ ବ୍ରହ୍ମଚାରୀ ରହି ରହି ଆର୍ ନାଇ କାଏଁ ବହୁତ୍ ଭଲ୍ ନିଜର୍ ଇନ୍ସ୍ପାୟର୍ କଲେ ଲୁକ୍କେ ତା'କେ ନେଇକରି ମୁଇଁ ବି ଇନ୍ସ୍ପାୟାର୍ଡ଼୍ ହେଇଛେଁ ଆର୍ ମୋର୍ ଜୀବନ୍ରେ ବହୁତ୍ ପୂରା ନି କାଏଁ ତାଙ୍କର୍ ଲାଗି ଫରକ୍ ଆଇଛେ ଆଉ ମୁଇଁ ତାଙ୍କର୍ ଆତ୍ମ ଲେଖାରୁ ନି କାଏଁ ମୋର୍ ଜୀବନ୍ରେ ବି ମୁଇଁ ନି କାଏଁ ସେଟାକେ ନି କାଏଁ ଲଗାବାର୍ ଲାଗି ଚାହିଁସି ଲଗଉଛେଁ ବି ଲୋକ୍କେ ବି ନି କାଏଁ ସେନ୍ତା କରି ବତାସିଁ ଯେ ଏନ୍ତା କର ସେନ୍ତା କର ବୋଲିକରି